ମୁଁ ଅଧିକାଂଶ ସମୟରେ ବସ୍ରେ ଯିବାଆସିବା କରେ ସାଧାରଣତଃ ସେହି ବସ୍ ଗୁଡ଼ିକ ଡିଜେଲ୍ ମାଧ୍ୟମରେ ଚାଲିଥାଏ ତାକୁ ଚଲେଇବାକୁ ଏକ ଡ୍ରାଇଭର୍ ଥାଏ ଏଥିରେ ଜିନିଷ ପତ୍ର ରଖିବା ପାଇଁ ଷ୍ଟୋରେଜର ବ୍ୟବସ୍ଥା ଥାଏ ଏବଂ ଝରକା ମଧ୍ୟ ଥାଏ ଓ ଲୋକମାନେ ସୁବିଧାରେ ଯିବା ଆସିବା କରିବା ପାଇଁ ସିଟ୍ର ବ୍ୟବସ୍ତା ଥାଏ ମୁଁ ସାଧାରଣତଃ ବସ୍ର ଝରକା ପାଖ ସିଟ୍ରେ ବସିବା ପାଇଁ ଭଲ ପାଏ